ଆମ ଓଡ଼ିଆ ଭାଷା ସରଳ ସୁନ୍ଦର ଓ ଆମେ ଯେଉଁଠି କି ଯେଉଁ ମନ୍ଦିର ଆମର କାରୁକାର୍ଯ୍ୟ ହେଇଥିବ ମନ୍ଦିର ମାନଙ୍କରେ କାରୁକାର୍ଯ୍ୟ ଦେଖି ଲୋକମାନେ ବହୁତ ସୁନ୍ଦର ଅନୁଭବ କରନ୍ତି ସେଠାରେ ଲୋକମାନେ ବି ଖୁସି ହୁଅନ୍ତି ଦେଖିକି ଓଡ଼ିଆ ଆମ ଓଡ଼ିଆ ଲୋକ ଯେହେତୁ କରିଥିବେ ସବୁ କାରୁକାର୍ଯ୍ୟ ହୋଇଛି ଆଗ କାଳରେ ଇତିହାସ ଚାଲିଥିଲା ସେ ଇତିହାସରେ ରାଜା ମହାରାଜାମାନେ ବି ସେ ଓଡ଼ିଆ ଇଏକୁ ଦେଖି ବହୁତ ଖୁସି ହୁଅନ୍ତି କାରୁକାର୍ଯ୍ୟକୁ